ହଁ ଉଦ୍ୟୋଗୀ ଲୋକମାନଙ୍କ ପାଇଁ ଭାରତ ଏକ ଉଜ୍ୱଳ ଯୁଗ ସୃଷ୍ଟି କରୁଛି କାହିଁକି ନା ଇଏ ବିଭିନ୍ନ ପ୍ରକାର ଯୋଉ ଗମନାଗମନର ସୁବିଧା ଏବଂ ଯିବା ଆସିବାର ସୁବିଧା ଏବଂ ଯେଉଁମାନେ ଯାହା ଯେଉଁଟା କରିପାରିବେ ସେମାନଙ୍କର ସରକାରଙ୍କ ତରଫରୁ ସହାୟତା ଆଉ ବିଭିନ୍ନ ପ୍ରକାର ବଡ଼ ବଡ଼ ଲୋନ ତା ସହିତ ବ୍ୟବସାୟୀମାନଙ୍କୁ ସମର୍ଥନ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ସାହାଯ୍ୟ କରୁଛନ୍ତି ଯେମିତି ତାଙ୍କୁ ଋଣ ଦିଆଯାଉଛି ଯୋଉଟାରୁ କି ସେ ଋଣ ଆଣିକି ବଡ଼ ବଡ଼ ବ୍ୟବସାୟ କରିପାରୁଛନ୍ତି ଏବଂ ଗୋଟିଏ ରା ସହରରୁ ଅନ୍ୟ ସହରକୁ କିଛି ଜିନିଷ ଯଦି ସେ ପଠଉଛନ୍ତି ତାହା ପାଇଁ ମଧ୍ୟ ସେମାନଙ୍କ ଉପରେ ସବସିଡ଼ିଜ୍ ଛାଡ଼ କରାଯାଉଛି ଯେଉଁଥିପାଇଁ କି ସେମାନେ ନିଜ ପଇସା ସେ ଋଣ ନେଇ ଋଣ ଶୁଝିବା ସହିତ ସବସିଡ଼ିଜ୍ ପଇସା ଛାଡ଼ ପାଇ ପାରୁଛନ୍ତି ଯେଉଁଥିରେ କି ସେମାନଙ୍କର ବହୁତ ପରିମାଣରେ ଲାଭ ହେଉଛି ଏବଂ ସେମାନେ ଆରାମରେ ବ୍ୟବସାୟ କରି ପାରୁଛନ୍ତି